ଏକ ଚାରି ଦୁଇ ହଜାର ଚବିଶି ଆମେ ଗୋଟେ ସ୍ଥାନ ବୁଲିବା ପାଇଁ ଯାଇଥିଲୁ ଯେଉଁଠି କି ଓଡ଼ିଶାର ସବୁଠାରୁ ଉଚ୍ଚତ୍ତମ ପର୍ବତ ଦେଓମାଳୀ ସେଠାରେ ଆମେ ପ୍ରାଏ ଛଅ ରୁ ସାତ ଜଣ ସାଙ୍ଗ ମାନେ ଯାଇଥିଲୁ ଯେଉଁଠି ଆମର ସବୁ ସାଙ୍ଗମାନେ ଗୋଟେ ଚାରି ଚକା ବିଶିଷ୍ଟ ଯାନରେ ଯାତ୍ରା କରୁଥୁଲୁ ସବୁ ଠିକ୍ ଠାକ୍ ଥିଲା ଆମେ ସେଠାରେ ଭଲରେ ଯାଇ ପହଞ୍ଚିଲୁ ପହଞ୍ଚିଲା ପରେ ଆମର ସେଠାରେ ଗୋଟେ ବଣ ଭୋଜିର ମଧ୍ୟ ଆୟୋଜନ ହୋଇଥିଲା ଆମର କିଛି ସାଙ୍ଗ କିଛି ଆଶ୍ଚର୍ଯ୍ୟ ଜନକ କାର୍ଯ୍ୟ କରିବା ପାଇଁ ପାହାଡ଼ର ଶୀର୍ଷକୁ ଯିବା ପାଇଁ ପ୍ରୟାସ କଲେ ସେଇଠି ଆମେ ସମସ୍ତେ ମିଶି ଉପରକୁ ଯେତେବେଳେ ଗଲୁ ପାଞ୍ଚ ରୁ ଛଅ ଜଣ ଆମେ ଆମର ପ୍ରଥମେ କେମିତି ସୁରକ୍ଷିତ ଯାଇପାରିବୁ ସେଇପାଇଁ ଆମର ସବୁ ସୁରକ୍ଷିତ ଯନ୍ତ୍ର ଲଗାଇବୁ କିନ୍ତୁ ସେଇଠି ଗଲା ବେଳେ ଗୋଟେ ସାଙ୍ଗର ପାହାଡ଼ରୁ ଗୋଡ଼ ଖସି ତଳୁକୁ ଯାଉଥୁବା ସମୟରେ ଆମେ ତାଙ୍କୁ ଧରି ରକ୍ଷା କଲୁ ଏବଂ ତାକୁ ସାହସର ସହିତ ଆମେ ରକ୍ଷାକରି ଆମର ସୁରକ୍ଷିତ ଭାବରେ ତାକୁ ଆଣିଲୁ ଶେଷରେ ଆମେ ସମସ୍ତେ ସେଠାରେ ଭୟଭୀତ ନ ହୋଇ କେମିତି ସାହସର ସହିତ କୌଣସି ବି ପରିସ୍ଥିତିରେ ସାହସ କରି କରି ହବ ସେ ବିଷୟରେ ଆଲୋଚନା କଲୁ ଏବଂ ବଣଭୋଜି କରି ଶେଷରେ ଆମେ ସୁରକ୍ଷିତ ଭାବରେ ଘରକୁ ଫେରିଲୁ